ମୁଁ ଚିତ୍ର ତିଆରିଲା ବେଳେ ଏହି କଲରଟା ଆମେ ଫୁଲବାଣୀରୁ ଆଣିଥାଉ ସେଇଠି ତ ଆମର ବାର ପ୍ରକାର କଲର ଥାଏ ସେହି ପେନସିଲ କଲର ସେହି କଲରଟା ପ୍ରାୟ ମହାଙ୍ଗା ପଡ଼ିଥାଏ ସେହି କଲରଟା ଆମେ ଆଣି ଏହି ଚିତ୍ର ଯେଉଁ ଚିତ୍ରରେ ଯେଉଁ କଲରଟା ମ୍ୟାଚିଙ୍ଗ ହେବ ସେହି କଲରଟା ସେହି ଚିତ୍ର ସାହାଯ୍ୟରେ ଦେଇଥାଉ